ଆମର ରାଜ୍ୟ ଓଡ଼ିଶା ଓଡ଼ିଶା ଆମ ଜାତୀୟ ଭାଷା ହଉଛି ଓଡ଼ିଆ ଓଡ଼ିଆର ବହୁତ ଇତିହାସ ଅଛି ଆ ଓଡ଼ିଆ ଏକ ଉନ୍ନତିମୂଳକ ଭାଷା ଅଟେ ଯେମିତିକି ଆମର ସାଂସ୍କୃତିକ ଅଛି ଓଡ଼ିଶୀ ନୃତ୍ୟ ଗୋଟି ପୁଅ ନୃତ୍ୟ ଯାହାକି ବିଶ୍ୱ ପ୍ରସିଦ୍ଧ ଅଛି ଆମ ଓଡ଼ିଆ ଭାଷା ପାଇଁ ଯେଉଁ ସାଂସ୍କୃତିକ ନାଚ ଗୁଡ଼ିକ କିମ୍ବା ଆମର ଆଞ୍ଚଳିକ ଭାଷା ସମ୍ବଲପୁରୀ ଯେଉଁ ନୃତ୍ୟଗୀତ ଆଜି ଉତ୍ପନ୍ନ ହେଇଛି ସେ ବିଶ୍ୱ ପ୍ରସିଦ୍ଧ ଅଟେ